ଆମ ଅଞ୍ଚଳରେ ଜଳ ହେଉଛି ପ୍ରାକୃତିକ ସମ୍ବଳ ଯାହାର ବ୍ୟବହାର କରି ଲୋକମାନେ ବିଭିନ୍ନ ପ୍ରକାର ଆର୍ଥିକ ସାହାଯ୍ୟ ସହାୟତା ପାଇପାରୁଛନ୍ତି ଏବଂ ଲାଭବାନ ମଧ୍ୟ ହେଉଛନ୍ତି